ବହି ବ୍ୟତିତ ଆଉ ବହି ବ୍ୟତିତ ପତ୍ରିକାମାନେ ବି ବହୁତ୍ କିଛି ପଢ଼ିଛି ଖବରକାଗଜ୍ ବି ବହୁତ୍ ପଢ଼ିଛି ମୁଇଁ ଖବରକାଗଜ୍ ଛୁଆଦିନୁ ମୁଇଁ ପଲହିନ ଚାର୍ ପାଞ୍ଚ କ୍ଲାସ୍ ପଢ଼୍ଲା ବେଲେକେ ମୁଇଁ ଖବର କାଗଜ ବିଷୟରେ ଜାଣିଛେଁ ଖବର କାଗଜ ବିଷୟରେ ଜାଣିକରି ବହୁତ୍ କିଛି ଲୁକେ ଉପକୃତ ହଉଛନ୍ ଦୁରିଆ ଜାଗାର କଥା ଜାଣି ପାରୁଛନ୍ ଦିନେ ଦିନେକେ କାଣା କାଣା ଘଟୁଛେ ସବୁ ଜାଣିପାରୁଛନ୍ ପତ୍ରିକା ସାହାଯ୍ୟରେ ଜଣେ କେ ଇନ୍ଭାଇଟ୍ କରାହଉଛେ ଆଉ ପତ୍ରିକା ସାହାଯ୍ୟରେ ଯାହାବି ହଉଛେ ଏହା ଜିନି ଆମର୍ ମୋବାଇଲ୍ ଖାଇଦେଲାନ ନେହତ ପତ୍ରିକା ଖବର୍ କାଗଜ ବହୁତ୍ କିଛି ଆମକୁ ସାହାଯ୍ୟ କରିଛେ କରୁଥିଲା ବର୍ତ୍ତମାନ ବି କରୁଅଛେ ଏହା ଆମେ ବହୁତ ଗୁରୁତ୍ୱ ଦେଇକିରି ଖବର୍ କାଗଜ ମଗାବାର୍ କଥା ପ୍ରତ୍ୟେକ୍ ଘର୍ ନକ୍ ଗୋଟେ ଗୋଟେ ପେପର୍ ଖବର୍ କାଗଜ ନିହାତି ଦରକାର ଏଥିପାଇଁ ଆମେ ବହୁତ ଖୁସି